ଆଜିକାଲି ସ୍କୁଲ୍ କଲେଜ୍ରେ ପଢ଼ାବାରେ ବହୁତ ଖର୍ଚ୍ଚ ହେଉଛି ତ ପିଲାମାନଙ୍କର ପଢ଼ିବା କିଛି ନୂଆ ଜିନିଷ ଶିଖିବା ଉପରେ ଯଦି ଆମେ ଯେମିତି ସରକାର ଆମର ଛୁଆଙ୍କର ପଢ଼ାରେ ଯେମିତି ଖର୍ଚ୍ଚ ହେଉଛି ସବୁ ବାପା ମାଆଙ୍କର ସକ୍ଷମ ନଥାଏ କି ଛୁଆଙ୍କୁ ସେତିକି ଖର୍ଚ୍ଚ କରି ପଢ଼ାଇ ପାରିବେ ତ ସରକାର ଯଦି କିଛିଟା ପନ୍ଥା କିଛିଟା ନିୟମ ଏମିତି ବାହାର କରନ୍ତେ କି ଛୁଆ ପଢ଼ିବା ସାଙ୍ଗରେ କିଛି ଯେମିତି କଲେଜ୍ର ପିଲାମାନେ ବୁଲୁଛନ୍ତି ତ ସେଇଗୁଡ଼ାକ ସେମାନଙ୍କୁ ଯଦି କିଛି ଫିଲ୍ଡରେ କାମ କିଛି କିଛି ବି କାମ ଦିଅନ୍ତେ ଯେମିତି ରୋଜଗାର ଦୁଇ ପଇସା କରିପାରନ୍ତେ ତ ସେଇଟା କ'ଣ ବାପା ମାଆଙ୍କୁ କିଛିଟା ସାହାଯ୍ୟ ହୋଇଯାଆନ୍ତା ଆଉ ସେମାନେ କାମ କରିବାର ତାଙ୍କୁ ଅଭ୍ୟାସ ହୋଇଯାଆନ୍ତା ଆଉ ପଇସାର ମହତ୍ଵ ବି ସେମାନେ ବୁଝିପାରନ୍ତେ ଆଉ ସେମାନଙ୍କୁ ନିଜକୁ ହେଲ୍ପ ହୁଅନ୍ତା ଆଉ ପଢ଼ିବାରେ କୌଣସି ଅସୁବିଧା ହୁଅନ୍ତା ନାହିଁ ଆଉ ବାପା ମାଆଙ୍କୁ ବି ମଧ୍ୟ କିଛି ଚିନ୍ତା କମ୍ ହୁଅନ୍ତା ଯେ ମୋ ଛୁଆ ଏତିକି ରୋଜଗାର କରୁଛି ମୁଁ କିଛିଟା ତାହାକୁ ସାହାଯ୍ୟ କରିବି ଓ ମୋ ଛୁଆ ଆଗକୁ ଟିକିଏ ବଢ଼ିବ